ମୋର ମତେ ଲେଖା ବହୁତ ଭଲ ଲାଗେ ଯେମିତିକି ମୋ ମୁଁ ପ୍ରତ୍ୟେକ ଦିନ ତିରିଶ ମିନିଟ୍ ନ ମୁଁ ପ୍ରତ୍ୟେକ ଦିନ ନୋଟ୍ ତ ନିହାତି ଲେଖିବି ତା ସହିତ ଡାଏରୀ ମଧ୍ୟ ଲେଖେ ଏବଂ ମୋତେ ଏତେବେଳେ ବୋର୍ ଲାଗିଯାଏ ସେତେବେଳେ ମୁଁ ଯେକୌଣସି ଯାହା ବି ହେଉ ମୁଁ ପାସ୍ ଖାତା ଧରେ ଲେଖିବା ଆରମ୍ଭ କରେ କ'ଣ ଲେଖେ ପେଟା ଠିକ୍ ନାହିଁ ବଟ୍ ଯେମିତିକି ବହିରୁ ହେଲେ ବି ଲେଖିଦିଏ ଡାଏରୀ ଲେଖିବା ପାଇଁ ମୋତେ ଭଲ ଲାଗେ ଯେମିତିକି ଦିନରେ ସବୁ କ'ଣ କ'ଣ ହେଇଚି କଣ ଖାଇଛି ତାହା ବି ଲେଖେ ଏବଂ କ'ଣ କେଉଁ କଥା କଷ୍ଟ ଦେଲା କେଉଁ କଥା ଦୁଃଖ ମଧ୍ୟ ସମସ୍ତ ପ୍ରକାରର ଘଟଣା ଭଳି ମୁଁ ତା ସେଥିରେ ଲେଖେ ଏବଂ ମୋତେ ମୋତେ କେହି ଗାଳି କଷ୍ଟ ଦେଲେ ସେଟା ବି ମଧ୍ୟ ମୁଁ ସେଇ ଡାଏରୀରେ ଲେଖେ ଏବଂ ମତେ ଏସ୍ଏ ଲେଖିବା ପାଇଁ ବି ଭଲ ଲାଗେ ଡ୍ରଇଂ କରିବା ପାଇଁ ବି ଭଲ ଲାଗେ ଏବଂ ମୋତେ ଯେଉଁ ମୋ ସାଙ୍ଗମାନେ ମଧ୍ୟ ମୋତେ କୁହନ୍ତି ମୋତେ ଲେଖିବା ପାଇଁ ଭଲ ଲାଗେନା ସେଥିପାଇଁ ମୋ ସାଙ୍ଗମାନଙ୍କର କିଛି ନୋଟ୍ ଥିଲେ ମଧ୍ୟ ମୋତେ ଦିଅନ୍ତି ଲେଖିବା ପାଇଁ ମୁଁ ତାହା ମଧ୍ୟ ସୁନ୍ଦର ଭାବରେ ଲେଖିଦିଏ ମତେ ମୁଁ ସନ୍ଧ୍ୟାବେଳେ ପଢ଼ି ସାରି ଶୋଇଲାବେଳେ ମୋର ଡାଏରୀ ଲେଖେ ଡାଏରୀ ଲେଖିବା ମୋର ଗୋଟେ ଅଭ୍ୟାସ ସମସ୍ତ ପ୍ରକାରର ଛୋଟ ବଡ଼ କଥା ମୋର ସେଇ ଡାଏରୀରେ ଅଛି ଏବଂ ମୋର ମୋ ପ୍ରତ୍ୟେକ ଖାତାରେ ମୁଁ ଯେତେବେଳେ ବି ଫ୍ରିରେ ବସିଥାଏ ମତେ ମୋ ହାତରେ ଯଦି ପେନ୍ ଥିବ ତେବେ ବି ମୁଁ ଲେଖିବା ପାଇଁ ଲାଗିଯାଏ ସେଇଟା ଗୋଟେ ଆମର ଅଭ୍ୟାସରେ ପରିଣତ ହୋଇଯାଇଛି ଏବଂ ପଢ଼ିବା ପାଇଁ ମଧ୍ୟ ଭଲ ଲାଗେ ହେଲେ କ୍ଲାସ୍ ସମୟରେ ବି ସାର୍ ଯୋଗୁଁ ବୁଝାଇ ଦିଅନ୍ତି କଳାପଟାରେ ତାହା ମଧ୍ୟ ନୋଟ୍ କରେ ଏବଂ ମୋର ରୁଟିନ୍ ହେଉଛି ଆଠଟାରୁ ଛଅଟାରୁ ପଡ଼େ ଆଠଟା ସାଢ଼େ ଆଠଟା ଯାଏଁ ପଢ଼ିବି ଦେଇକରି ତିରିଶ ମିନିଟ୍ ମୁଁ ମୋର ଡାଏରି ଲେଖେ ଭାବି ଭାବି ଏବଂ